ଭାରତର ସବୁଠାରୁ ଲୋକପ୍ରିୟ କ୍ରିଡ଼ା ଗୁଡ଼ିକ ହେଲା ହକି କ୍ରିକେଟ୍ ଫୁଟବଲ୍ ଭଲିବଲ୍ କବାଡ଼ି ଇତ୍ୟାଦି ଆମ ଭାରତର ସବୁଠାରୁ ଲୋକପ୍ରିୟ ଖେଳାଳିମାନେ ହେଉଛନ୍ତି ସଚିନ ତେନ୍ଦୁଲକର ମହେନ୍ଦ୍ର ସିଂ ଧୋନି ଯୁବରାଜ ସିଂ ପ୍ରେମଚାନ୍ଦ ଦିଲୀପ ତୁର୍କୀ ଇତ୍ୟାଦି